ମୁଁ ହେଉଛି ଏକ କଳାକାର ମୁଁ ଗୀତ ଗାଏ ପ୍ରବଚନ କରେ ଏବଂ ସମାଜର ସବୁ ବର୍ଗର ଲୋକମାନଙ୍କୁ ଆଧ୍ୟାତ୍ମିକ ଚେତନା ଦେଇଥାଏ ଏବଂ ସମାଜର ଆଧ୍ୟାତ୍ମିକ ଚେତନାକୁ ବଢ଼ାଇବା ପାଇଁ ଭଗବାନଙ୍କର ନିକଟରେ ନିଜକୁ ଜଣେ ଭକ୍ତ ଭାବେ ପରିଗଣିତ କରିଥାଏ ଏହା ହେଉଛି ମୋର ବୃତ୍ତିଗତ ଜୀବିକା